ଜୁନ ଚଉଦ ଦୁଇହଜାର ଏକୋଇଶି ଜୁନ ବାର ଦୁଇହଜାର ତେଇଶି ଜୁନ ପନ୍ଦର ଦୁଇହଜାର ଚବିଶ ଜୁନ ଷୋହଳ ଦୁଇହଜାର ଛଅ ଅଗଷ୍ଟ ଆଠ ଦୁଇହଜାର ତିନ